ଆମର୍ ବଲାଙ୍ଗୀର ଜିଲ୍ଲାରେ ଯେନ୍ ଅଛେ ଆମର୍ ବଲାଙ୍ଗୀର୍ରୁୁ ସମ୍ବଲ୍ପୁର୍ ଜିମାଲ୍ ଯିବାର୍ ରାସ୍ତାରେ ଆମ୍କୁ ଘରୋଇ ବସ୍ ଯେନ୍ଟାକି କିମ୍ବା ଯେନ୍ ଅଛେ ଓ ଓ ଏସ୍ ଆର୍ ଟି ସି ଇ ବସ୍ରେ ଆମେ ଯାଇକରି ଗୁଟେ ଜାଗାରୁ ଆଉ ଗୁଟେ ଜାଗାକେ ଆମେ ଯାଇ ପାର୍ସୁଁ